କୃଷି ପାଇଁ ସରକାର ଆମକୁ ବହୁତ ସୁବିଧା ଯୋଗାଇ ଦଉଛନ୍ତି ତଥାପି କିଛି ସୁବିଧା ଆଉ ଅଧିକ କିଛି ସୁବିଧା ଯୋଗାଇ ଦେଲେ ଆମେ ଉପକୃତ ହେବା ଯେମିତିକି ଚାଷ କରିବା ପାଇଁ ସରକାର ଆମକୁ ଋଣ ଦଉଛନ୍ତି ସେଥିପାଇଁ କିଛି ଚାଷୀ ଋଣ ସୁଝି ପାରୁନାହାନ୍ତି କିମ୍ବା ତାଙ୍କୁ ଋଣର ଚାପ ବେଶୀ ହେଇଯାଉଛି ସେଥିପାଇଁ ସରକାର ଧ୍ୟାନ ଦେବା ଉଚିତ ଯେ ଚାଷୀକୁ କେମିତି ବିନା ସୁଧରେ ଋଣ ଓ ଋଣ ପାଇବ ଏବଂ ବିନା ବିନା ଋଣରେ ସୁଧ ପାଇବ ଆଉ ଏଇ ଯନ୍ତ୍ରପାତି ସବୁ ଯୋଗାଇ ଦିଆଯାଉଛି ବିନା ସୁଧରେ ଯନ୍ତ୍ରପାତି ଯୋଗାଇ ଦେଲେ ଚାଷୀମାନେ ଖୁସି ହେନ୍ତେ ଏବଂ ଚାଷ କାର୍ଯ୍ୟରେ ବି ଅଧିକ ଲାଭ ପାଆନ୍ତେ ଏବଂ ଏବେ ଯେଉଁ ଆସୁଛି ଚାଷରେ ବିଭିନ୍ନ ପ୍ରକାର ରୋଗ ପୋକ ଏଇସବୁ ଯେଉଁ ଚାଷରେ ଲାଗୁଛି ଚାଷୀମାନେ ବିଭିନ୍ନ କ୍ଷତିର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସରକାର ଆସିକି ତା'ର ପରିଦର୍ଶନ କରି ଦେଖନ୍ତେ ଏବଂ ତା ବିଷୟରେ କ'ଣ ସମାଧାନ କରିପାରନ୍ତେ ତାହାକୁ ଯଦି ଚାହା ଚାଷୀକୁ ବୁଝାଇକି କିମ୍ବା ତାଙ୍କୁ କୌଣସି ପ୍ରକାର ଔଷଧ କିମ୍ବା ବିଶ୍ୱ ଛିଞ୍ଚନ ବ୍ୟବସ୍ଥାରେ ତାଙ୍କୁ ସାହାଯ୍ୟ କରିକି ଚାଷୀ ପାଇଁ କିଛି ସୁବିଧା କଲେ ଚାଷୀ ଅଧିକ ଲାଭବାନ ହେଇପାରନ୍ତା ଏବଂ ଆମକୁ ଯେଉଁ ଚାଷ ପାଇଁ ବିହନ ସବୁ ମିଳୁଛି ସେ ସେସବୁ କମ୍ ମୂଲ୍ୟରେ ମିଳିଲେ ଚାଷୀମାନେ ଖୁସି ହନ୍ତେ ଏବଂ ଚାଷ କରିବାରେ ଆଗ୍ରହ ବଢ଼ିପାରନ୍ତା ଋଣ ମଧ୍ୟ ଚାଷୀମାନଙ୍କୁ ଯେଉଁ ମିଳୁଛି ତାହା ମଧ୍ୟ ବିନା ସୁଧରେ ଯଦି ଋଣ ମିଳନ୍ତା ତେବେ ଚାଷୀମାନେ ଅଧିକ ଆଗ୍ରହ ହେଇକି ଅଧିକ ଚାଷ ପାଇଁ ମନବୃତ୍ତି ବଢ଼ାନ୍ତେ ସେଥିପାଇଁ ସରକାର ଏ ବିଷୟରେ ଧ୍ୟାନ ଦେବା ଉଚିତ